ମୋ ପାଖରେ ପ୍ରାୟତଃ ବିଜୁଳି ବିଜୁଳି ଲାଇନ୍ ରହୁଛି କେବେ ବି କଟେନି ବାଇଚାନ୍ସ କେତେବେଳେ ବର୍ଷା ଝଡ଼ ଝଡ଼ ହେଲେ ସେହି ସମୟରେ ବିଜୁଳି କାଟ୍ ହୋଇଥାଏ ବିଜୁଳି କାଟ୍ ସବୁ ଖରାଦିନେ ବହୁତ ଅସହ୍ୟ ହୁଏ ଗରମ ପ୍ରବଳ ଲାଗେ ଆଉ ଗରମ ଲାଗିବା ଦ୍ଵାରା ଫ୍ୟାନ୍ ବୁଲିନଥାଏ ସେଥିପାଇଁ ଟିକେ ବହୁତ କଷ୍ଟ ଲାଗେ ଅନ୍ୟ ଋତୁରେ ବିଜୁଳି ସେମିତି କିଛି କଟିଲେ ବି ଅସୁବିଧା ହୁଏନି କିନ୍ତୁ ଗ୍ରୀଷ୍ମଦିନରେ ବିଜୁଳି କାଟ୍ ହେଲେ ଜୀବନ ଜୀବନ ପ୍ରାଣ ପ୍ରାଣ ଚାଲିଯିବା ଭଳି ଲାଗିଥାଏ ଏବଂ ବହୁତ ଅସହ୍ୟ ଗରମ ଯୋଗୁଁ ରହିହୁଏନି ତେଣୁ ଆମର ଏଠି ବିଜୁଳି କାଟ୍ର ବେଶୀ ପ୍ରଭାବ ଦେଖିବାକୁ ମିଳେନି କେବଳ ଖରାଦିନ ହେଲେ ଦୁଇଘଣ୍ଟାରୁ ତିନିଘଣ୍ଟା ଲେଖାଁ ବିଜୁଳି କାଟ୍ ହୁଏ